ମୋ ନାଁ ଟା ହେଉଛି ଲିଙ୍ଗରାଜ ସେଠି ଗ୍ରାମ ପିରିକୁଡ଼ି ଆଉ ମୁଁ ଆଜି ମୋ ନିଜ ବିଷୟରେ କହିବା ପାଇଁ ଯାଉଛି ଛୋଟବେଳେ ମୁଁ ବହୁତ ଭଲ ଥିଲି ମୁଁ ଦୁଷ୍ଟାମୀ କରୁନଥିଲି ମା ସବୁବେଳେ କୁହନ୍ତି ତୁ ଛୋଟବେଳେ ବହୁତ ଭଲ ଥିଲୁ ବୋଲି କୁହନ୍ତି ଭଲ ପାଠ ବି ପଢ଼ୁଥିଲି ଆଉ ଭଲ କାମ ବି କରେ ପାଠ ଯେମିତି ପଢ଼େ ସେମିତି କାମ ବି କରେ ଲୋକଙ୍କୁ ବି ମାନେ ଭଲ ବ୍ୟବହାର ଭଲ ସମ୍ମାନ ଦେବା ମୋର ଲକ୍ଷଣ ଥିଲା ବଡ଼ ଯେତେବେଳେ କୁ ବଡ଼ ହେଲି ବାବା ତ ଡେଥ୍ ହୋଇଗଲେ ସେତେବେଳେକୁ ମୋର ମୁଁ ସବୁକାମ ଶିଖିଲି ସବୁକାମ କରି ଶିଖିଲି ଆଉ ଆର୍ଥିକ ସମ୍ବଳ ଟିକେ କମ ଥିଲା ଘରେ ବହୁତ କଷ୍ଟରେ ପାଠ ପଢ଼ିଲି ଏମିତିକି ମୁଲ ମୁଲିଆ କାମ କରିକି ପାଠ ପଢ଼ିଛି ଆଉ ସେତେବେଳେକୁ କରେଣ୍ଟର ସୁବିଧା ମଧ୍ୟ ନଥିଲା ଆଉ ବହୁତ କଷ୍ଟରେ ଦିନ ବେଳା ପାଠ ପଢ଼େ ରାତିରେ ଲଣ୍ଠନରେ ପାଠ ପଢ଼େ ପ୍ଲସ ଟୁ କମ୍ପ୍ଲିଟ କଲି ପ୍ଲସ ଟୁ ପରେ ପ୍ଲସ ଥ୍ରୀ କଲି ବହୁତ କଷ୍ଟରେ ଆଉ ଏପର୍ଯ୍ୟନ୍ତ କିଛି ଚାକିରିବାକିରି ବି କିଛି କୁଆଡ଼େ କିଛି ନାହିଁ ଘରେ ଚାଷବାସ କରିକି ଦିନ ଚଳୁଛି